ଆମ ଅଞ୍ଚଳରେ ଡାକ୍ତରଖାନାଟି ବହୁତ ଛୋଟ ଅଛି ଯାହାଦ୍ୱାରା ସେଠାର ଗୃହଗୁଡ଼ିକ ଛୋଟ ଥିବାରୁ ଆମ ଡାକ୍ତରଖାନାର ରୋଗୀମାନେ ସେଠାରେ ରହିପାରୁନାହାନ୍ତି ଏବଂ ସେଠାରେ ଏକ୍ସରେ ସିଟିସ୍କାନ ଏମ୍ ଆର୍ ଆଇ ସ୍କାନ୍ ଏମ୍ ଆଇ ନାହିଁ ଯାହାଦ୍ୱାରା ଆମ ରୋଗୀମାନେ ବହୁତ ପ୍ରକାରର ଅସୁବିଧା ହେଉଛନ୍ତି ଏବଂ ଆମ ଡାକ୍ତରଖାନାରେ ଡକ୍ଟର କମ୍ ଥିବାରୁ ଏବଂ କର୍ମଚାରୀ କମ୍ ଥିବାରୁ ଆମ ରୋଗୀମାନେ ବହୁତ ପ୍ରକାରର ଅସୁବିଧା ସମ୍ମୁଖୀନ କରୁଛନ୍ତି ଏବଂ ଆମ ଆମ ଅଞ୍ଚଳରେ ଡକ୍ଟର କମ୍ ଥିବାରୁ ଏପରି ଅସୁବିଧା ହେଇଥିବାରୁ ଆମ ରୋଗୀମାନେ ଅନ୍ୟ ଗୋଟିଏ ହସ୍ପିଟାଲକୁ ଯାଉଛନ୍ତି ଯାହାଦ୍ୱାରା ଆମର ବହୁତ ପ୍ରକାରର ଅସୁବିଧା ହେଉଛି ତେଣୁ ସରକାରଙ୍କୁ ନିବେଦନ କରାଯାଉଛି ଯେ ଆମ ଡ଼ାକ୍ତରଖାନାରେ ଆମ ଡାକ୍ତରଖାନାରେ ଏକ୍ସରେ ସିଟିସ୍କାନ୍ ସିଟିସ୍କାନ୍ ଏମ୍ ଏମ୍ ଆର୍ ଆଇ ସ୍କାନ୍ ଯଦି ଥାଆନ୍ତା ତେବେ ଆମ ରୋଗୀମାନେ ଅନ୍ୟ ହସ୍ପିଟାଲ୍କୁ ନଯାଇ ଆମ ହସ୍ପିଟାଲ୍ରେ ରୁହନ୍ତେ ଏବଂ ଏବଂ ବହୁତ ବହୁତ ସୁବିଧା ପାଆନ୍ତେ